ମୋ ନାଁ ହେଉଛି ସୋମ୍ୟରଞ୍ଜନ ପରିଡ଼ା ମୋତେ ହାଇକିଙ୍ଗ ଟ୍ରେକିଙ୍ଗ ଲମ୍ବା ପଦଯାତ୍ରା ଏ ସବୁ ବହୁତ ଭଲ ଲାଗେ କିନ୍ତୁ ମୁଁ ଏକୁଟିଆ ଲମ୍ବା ପଦଯାତ୍ରାରେ ଯିବାକୁ ବେଶୀ ପସନ୍ଦ କରେ କାରଣ କାହିଁକିନା ଜଙ୍ଗଲ ଜଙ୍ଗଲ ପର୍ବତ ବେଳାଭୂମି ଏସବୁ ଅଞ୍ଚଳରେ ବୁଲିବାକୁ ବହୁତ ଭଲ ଲାଗେ ଘଞ୍ଚଜଙ୍ଗଲରେ ଫଟୋ ଉଠାଇବା ପାଇଁ ଉଁ ଜଙ୍ଗଲର ସୁନ୍ଦରତା ସୂର୍ଯ୍ୟାସ୍ତ ଏସବୁର ଫଟୋ ଉଠାଇବା ପାଇଁ ବହୁତ ଭଲ ଲାଗେ ଏସବୁ ପ୍ରକୃତିର ସୌନ୍ଦର୍ଯ୍ୟତାକୁ ଫଟୋ ଉଠେଇବା ପାଇଁ ଓ ସେଗୁଡ଼ିକୁ ଉପଭୋଗ କରିବା ପାଇଁ ଯେପରିକି ବେଳାଭୂମି ସମୁଦ୍ରକୂଳ ଏସବୁ ଅଞ୍ଚଳରେ ଏକୁଟିଆ ମୋତେ ବହୁତ ଭଲଲାଗେ ସୂର୍ଯ୍ୟାସ୍ତ ସମୟର ଫଟୋ ଏସବୁ ଗୁଡ଼ିକୁ ସୋସିଆଲ ସାଇଟରେ ସୋସିଆଲ ମିଡ଼ିଆରେ ପୋଷ୍ଟ କରେ ଏସବୁ ଜିନିଷକୁ ଇଏ କରିବାପାଇଁ ବହୁତ ଭଲ ଲାଗେ